ଆମର ସାଧାରଣତଃ ସାମାଜିକ ପରମ୍ପରା ରହିଅଛି ପରମ୍ପରା ରହିବା ଭିତରେ ଆମର ବୋଇତ ବନ୍ଦାଣଟା ପ୍ରଧାନ ଏ ସେହି କାର୍ତ୍ତିକ ମାସ ରେ ହୁଏ ପଞ୍ଚୁକ ପାଞ୍ଚ ଦିନ ପାଳନ କରାଯାଏ ପାଞ୍ଚ ଦିନ ପାଳନ କରାଯାଏ ପ୍ରଥମେ କାର୍ତ୍ତିକଶ୍ୱରଙ୍କୁ ପୂଜା କରାଯାଏ ପୂଜା କରାଯାଇକି ତା'ପରେ ଦ୍ୱିତୀୟରେ ପ୍ରଥମେ ତ ଏକାଦଶୀ ଥାଏ ଦ୍ୱିତୀୟରେ ବଡ଼ ପୂଜା ହୁଏ ତୃତୀୟରେ ଯେଉଁ ନାମଯଜ୍ଞ ହୁଏ ନାମଯଜ୍ଞ ହୋଇସାରିଲା ପରେ ତା'ପରେ ପୂଜାପୂଜି କରାଯାଏ ଭୋଜି ଭାତ ହୁଏ ଭୋଜି ଭାତ କରାସାରିଲେ ପୂର୍ଣ୍ଣିମା ଦିନ ବୋଇତ ବନ୍ଦାଣ ହୁଏ ଆମେ ଗୋଟିଏ ସୋଲରେ ଡଙ୍ଗାଟିଏ କରିଥାଉ ଡଙ୍ଗାରେ ଦୀପ ଥୋଇଥାଉ ଦୀପ ଥୋଇକି ମହମବତୀ ଥୋଇଥାଉ ସାତଟି ଦୀପ ଥୋଇଥାଉ ସାତଟି ଦୀପ ଭିତରେ ଥୋଇଥାଉ ତା'ପରେ ଗୁଆ ଥୁଆ ହୁଏ ପାନ ଥୋଇକି ତାକୁ ଭୋଗ ଦିଆହୁଏ ଭୋଗ ଦେଇକି ଆମେ କଦଳୀ କ୍ଷୀର ଛେନା ମହୁ ଘିଅ ତାକୁ ନେଇଥାଉ ସେହିଠି ଭୋଗ ଦେଉ ପାନପତ୍ରରେ ଗୁଆ ଥୋଉ ଗୁଆ ଥୋଇକି ଦୀପ ଲଗାଉ ଦୀପ ଲଗାଇ ଆକାମାବୋଇ କହିକି ଦୀପ ପାଣିରେ ଭସାଇଦେଉ